ମୁଁ କିଣିଥିବା ଗ୍ୟାସ୍ଟିର ଖରାପ ଗୁଣଗୁଡ଼ିକ ହେଉଛି ଯଦି ଗ୍ୟାସ୍ ସ୍ଵିଚ୍କୁ ଟିକିଏ ଟାଇଟ୍ କରିକି ବନ୍ଦ ନକରିବେ ତା'ହେଲେ ସେ ଗ୍ୟାସ୍ର ସ୍ଵିଚ୍ଟି ଲିକ୍ ହୋଇକି ତା ଗ୍ୟାସ୍ଗୁଡ଼ାକ ବାହାରି ଯାଉଛି ଯାହାଫଳରେ ଯଦି ଅନ୍ୟମନସ୍କ ହୋଇକି କେତେବେଳେ ଗ୍ୟାସ୍ଟାକୁ ଲଗାଇଦେବେ ଜଳିପୋଡ଼ିଯିବାର ସମ୍ଭାବନା ଅଛି ତେଣୁ ଏ ଯେଉଁ ଗ୍ୟାସ୍ଟି ଆଣିଲି ତା' ତଳପଟ ପ୍ଲେଟ୍ଗୁଡ଼ିକ କାହିଁ ଟିକିଏ ଟିକିଏ ଫାଟି ଫାଟି ଗଲା ଆଉ ଗ୍ୟାସ୍ଟି ଭଲ ପଡ଼ିଲାନାହିଁ